ହଁ ମୁଁ ଭାବୁଛି କି ଯେ ଲୋକ ଧର୍ମ ର ଫାଇଦା ଉଠାଇ ରାଜନୈତିକ ଉତ୍ତେଜନା ସୃଷ୍ଟି କରନ୍ତି ଏବଂ ହିନ୍ଦୁ ଧର୍ମ ରୁ ଖିଷ୍ଟିଆନ ଧର୍ମକୁ ବ୍ୟବହାର କରିନିଅନ୍ତି ଯେତେବେଳେ ହିନ୍ଦୁ ଧର୍ମରେ କୌଣସି ସୁବିଧା ମିଳିନଥାଏ ସେସବୁ ଖ୍ରୀଷ୍ଟିଆନ ଧର୍ମରେ ମିଳିଥାଏ ଯେପରିକି ହିନ୍ଦୁ ଧର୍ମରେ ଗୋଟିଏ ଘର ତିଆରି କରିବା ପାଇଁ ମଧ୍ୟ କମ ପଇସା ମିଳିଥାଏ କିନ୍ତୁ ଖ୍ରୀଷ୍ଟିଆନ ଧର୍ମରେ କଣ ଗୋଟିଏ ଘର ତିଆରି ପାଇଁ ବହୁତ ପଇସା ମିଳିଥାଏ ଏବଂ ଝିଅ ବାହାଘର ପାଇଁ ମଧ୍ୟ ବହୁତ ପଇସା ମିଳିଥାଏ ସେଇଥି ପାଇଁ ଲୋକ ମାନେ ହିନ୍ଦୁ ଧର୍ମକୁ ଛାଡ଼ି ଖ୍ରୀଷ୍ଟିଆନ ଧର୍ମକୁ ଚାଲି ଯାଆନ୍ତି ଏବଂ ଏହି ଧର୍ମକୁ ମଧ୍ୟ ଲୋକ ବ୍ୟବସାୟ ଭାବରେ ବ୍ୟବହାର କରନ୍ତି